ଚୁଡ଼ିଟା ପାଞ୍ଚ ଶହ ଟଙ୍କା ଦେଇଥିଲି ହେଲେ ପାଞ୍ଚ ଦିନ ପିନ୍ଧିଲିନି କାହିଁକିନା ରଙ୍ଗ ପଲାଇଗଲା ରଙ୍ଗର ଚୁଡ଼ି ଷ୍ଟୁନ୍ ବି ପଳାଇଗଲା ସେଥିପାଇଁ ପାଞ୍ଚ ଦିନ ଗଲାନି ପଇସାକୁ ପଇସା ଖତମ୍ ହେଇଗଲା ବେଶୀ ବେଶୀ ପଇସା ନେଇଗଲା ଆଉ ଭଲ ବି ଦିଶିଲାନି ଚୁଡ଼ିଟା